ଗାଁର ଲୋକମାନେ ଥାନା କୋର୍ଟ୍ କିମ୍ବା ଓକିଲ ଏହି ସମ୍ବନ୍ଧରେ ସେତେବି ଏବେଯାକ ବି ସଚେତନତା ନାହିଁ କାହିଁକନା ଗାଁର ଲୋକମାନେ ଏବେ ବି ଥାନା କୋର୍ଟ୍ ବା ଓକିଲ ପାଖରେ ଯେଉଁ ସମସ୍ୟା ହେଉଛି ତା ପାଇଁ ଡରୁଛି କାହିଁକନା ଆଜି ବି ଠିକ୍ରେ ସମାଧାନ ହଉନାହିଁ ସାଧାରଣ ଲୋକମାନେ ଯେପରି ସମାଧାନ କରିବାକୁ ଇଚ୍ଛା କରୁଛନ୍ତି ସେମିତି ସମାଧାନ ଏବେ ଯାକ ବି ହେଉନାହିଁ ସେଥିପାଇଁ ଗାଁର ଲୋକମାନେ ଥାନା କୋଟ୍ ବା ଓକିଲ ସମସ୍ୟାରେ ପଡ଼ିବାକୁ ପ୍ରଥମତଃ ନିଜର ଇଚ୍ଛା ନାହିଁ ବୋଲି ପ୍ରକାଶ ମତ ପ୍ରକାଶ କରୁଛି